ଭୁବନେଶ୍ୱରରେ ବଡ଼ ବଡ଼ ଡାକ୍ତରଖାନା ଥିଲେ ମଧ୍ୟ ତ ଦୂର ବାଟରୁ ଅଧିକାଂଶ ବୃଦ୍ଧମାନେ ହେଉ କି ଅନ୍ୟାନ୍ୟ ଯେକୌଣସି ଲୋକମାନେ ହେଉ ଆସି ପାରୁନାହାନ୍ତି ସେମାନେ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ତ ଆମର ଏହି ଖୋର୍ଦ୍ଧା ଜିଲ୍ଲା ପାଖରେ ହେଲେ ମଧ୍ୟ ଅଧିକାଂଶ ବୃଦ୍ଧମାନେ ସେଥିରୁ ବଞ୍ଚିତ ହେଉଛନ୍ତି ତ ବାହାରୁ ଦୂର ଦୂର ଦୂର ବାଟରୁ ଲୋକମାନେ ବି ଆସି ପାରୁନାହାନ୍ତି ସେଥିପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମଧ୍ୟ କରିଛନ୍ତି ତେଣିକି ମାନେ ଇନ୍ଦିରା ଗାନ୍ଧୀ ଯୋଜନା ହେଉ ଅନ୍ନପୂର୍ଣା ଯୋଜନା ହେଉ ପେନ୍ସନ୍ ହେଉ ବି ଅଶୀ ବର୍ଷ ବୟସରେ ସେମାନକୁ ଭତ୍ତା ମଧ୍ୟ ଦିଆଯାଉଛି ବିଧବାମାନଙ୍କୁ ମଧ୍ୟ ଭତ୍ତା ଦିଆଯାଉଛି ଯେଉଁମାନେ ପୋଲିଓ ହୋଇଛନ୍ତି ସେମାନଙ୍କୁ ମଧ୍ୟ କିଛି ମାତ୍ରାରେ ପଇସା ଦିଆଯାଉଛି ଆଉ ମରିଗଲା ପରେ ମଧ୍ୟ ସେମାନଙ୍କୁ କିଛି ମାତ୍ରାରେ ସାହାଯ୍ୟ କରାଯାଉଛି ଏମିତିକି ସରକାର ବିଭିନ୍ନ ପ୍ରକାର ଯୋଜନା ମଧ୍ୟ ସେମାନଙ୍କ ପାଇଁ କରିଛନ୍ତି